ହଁ ହଁ ରାଉତ ସାର୍ କହୁଛି ମୁଁ କ'ଣ କୁହନ୍ତୁ ହଁ ମେଡ଼ିକାଲ୍ ରେ ମୁଁ ଅଛି ଯେ କିନ୍ତୁ ପୁଅର କ'ଣ ହେଇଛି ତା'ର ବୟସ କେତେ କ'ଣ ତା'ର ହେଇଛି ଦେଖନ୍ତୁ ବର୍ତ୍ତମାନ ସମୟ ହେଇଗଲାଣି ସନ୍ଧ୍ୟା ସମୟ ହେଇଗଲାଣି ଆଉ ମୁଁ ରହି ପାରିବିନି ଯିବା ସମୟ ହେଇଗଲାଣି ତମେ ତାକୁ ମେଡ଼ିସିନ୍ ଦୋକାନରୁ ମେଡ଼ିସିନ୍ ଟା କହିଦେଉଛି ସେ ପାରାସିଟାମଲ୍ ଚାରିଟା ନେଇ ଆସିବେ ଆଉ ସେଥିରୁ ଯୋଡ଼ିଏ ନେଇ ଆସିବେ ଆଉ ଗରମ ପାଣି ଦେବେ ଆଉ ଖାଇବାକୁ ତାକୁ ରୁଟି ଖାଇବାକୁ ଦେବେ ଆଉ ପଖାଳ ଫଖାଳ ଖାଇବାକୁ ଦେବେନି କଞ୍ଚା ପାଣି ଦେବେନି ଆଉ ମୁଣ୍ଡ ଧୋଇ ଗାଧେଇବାକୁ ଦେବେ ନାଇଁ ଓ ଆର୍ ଏସ୍ ପାଉଡ଼ର୍ ଟିକେ ପାଣି କରିକି ଓ ଆର୍ ଏସ୍ ପାଣି କରିକି ଦେବାକୁ ପିଇବାକୁ ଦେବେ ପେଟ ତା'ର ତ ଯୋଉ ଜର ତାତି ଆଣିଥିଲା ପେଟ ଟିକେ ଗ୍ୟାସ୍ ହେଇଯାଇଛି ଗ୍ୟାସ୍ ଦୋଷରୁ ପେଟରେ ଯାହା ରହୁଛି ବାନ୍ତି ହେଇଯାଉଛି ତେଣୁ ତା ସାଙ୍ଗରେ ଆଉ ଗ୍ୟାସ୍ ବଟିକା ବି ସେ ପାରାସିଟାମଲ୍ ଟାବଲେଟ୍ ସାଙ୍ଗରେ ଆ ଆଣିଥିବେ ଓ ଆର୍ ଏସ୍ ପାଉଡ଼ର୍ ତ ପାଣି କରି ପିଇବାକୁ ଦେବେ କିନ୍ତୁ ଲେମ୍ବୁ ପାଣି ଟିକେ କରିକି ଦେବେ ଧୀରେ ଧୀରେ ବାନ୍ତିଟା ବନ୍ଦ ହେବ କିଛି ବ୍ୟସ୍ତ ହୁଅନ୍ତୁ ନି ମୁଁ ଆପଣ ଆଜି ଏ ପ୍ରାଥମିକ ଚିକିତ୍ସାଟା ଏଇଟା ଆଣିକି କରିକି ତାକୁ ଟ୍ରିଟମେଣ୍ଟ୍ କରନ୍ତୁ କାଲି ସକାଳ ଆଠ'ଟା ନଅ'ଟା ସୁଦ୍ଧା ଆପଣ ଆସିବେ ମୁଁ ମୋ ମୋର ବସାରେ କ୍ୱାଟର୍ ରେ ରହୁଛି ନଅଟା ପର୍ଯ୍ୟନ୍ତ ପୁଣି ଦଶରୁ ବାରଟା ପର୍ଯ୍ୟନ୍ତ ହସ୍ପିଟାଲ୍ କୁ ଡିଉଟିରେ ଯାଉଛି ପୁଣି ଦୁଇଟା ସୁଦ୍ଧା ଘରକୁ ଆସୁଛି ସେ ଟାଇମ୍ ରେ ଆସିପାରନ୍ତି ଓ ଅଥବା ଏଇ ଟାଇମ୍ ରେ ଆସିପାରନ୍ତି କିନ୍ତୁ ପ୍ରଥମେ ଆଉ ପୁଅ ର ତ ଅବସ୍ତା ମାନେ ତା ସିଚୁଏସନ୍ ଏଇନା ଟିକେ ଖରାପ ଅଛି ଜଟିଳ ଅଛି ସିରିଏସ୍ ସେ ଅଛି ତାକୁ ପ୍ରାଥମିକ ଷ୍ଟେଜ୍ ରେ ମେଡ଼ିସିନ୍ ଦୋକାନରୁ ଆଣି ଏଇଟା ଟ୍ରିଟ୍ମେଣ୍ଟ୍ କରନ୍ତୁ ତା'ପରେ କାଲି ଆଣି ମୋତେ ଦେଖା କରିକି ନେଇଯିବେ ଆପଣ ଜମା ବ୍ୟସ୍ତ ହୁଅନ୍ତୁନି କିଛି ଅସୁବିଧା ନାଇ ଟିକେ ଏ ପିଇବା ଥଣ୍ଡା ହେବନି ଏ ତା ପାଇଁ ଏଟା ପାରାସିଟାମଲ୍ ଲେଖା ହେଇଛି ତା ପାଇଁ ଥଣ୍ଡା ନ ହେବା ପାଇଁ ସେ ଟାବଲେଟ୍ ଟା ଲେଖିଛି ପରା ବାନ୍ତି ନହେବା ପାଇଁ ବା ସେଇ ଜିନିଷ ଦିଆଯିବ ବା କୁହା ହେଇଛି କିଛି ଅସୁବିଧା ନାହିଁ ନାଇ ସେଟା ଖାଇଲେ ରାତିରେ ଖାଇବେନି ତ ମାନେ ସକାଳୁ ଖାଇବେ ଆଉ ଯୋଉ ଶାଗୁ ଆଉ ଭୁଷି ତାକୁ ସବୁ ରାତିରେ ଦେବେ ଆଉ ସେ ଫଳ ଜିନିଷ ତାକୁ ସକାଳେ ଖାଇବାକୁ ଦେବେ ସେତେବେଳକୁ ଟିକେ ବାନ୍ତି କମି ଯାଇଥିବ ଫିସ୍ ପା ପାଞ୍ଚଶହ ଟଙ୍କା ଲାଗିବ ହଉ ହଉ ହଁ ଆପଣ ସନ୍ଧ୍ୟାବେଳେ ମୁଁ ପାଞ୍ଚ୍ ଟାରୁ ଆଠଟା ପର୍ଯ୍ୟନ୍ତ ଦୁଇ ତିନି ଘଣ୍ଟା ରହେ ୟା ଭିତରେ ଆପଣ ଆସିବେ ହଉ ରହିଲି ହଁ ନମସ୍କାର ନମସ୍କାର